ହଁ ଆପଣ ଶରତ ହୋଟେଲ୍ରୁ କହୁଥିଲେ ହଁ ମୁଁ ରାଜୁ ପଦାର କହୁଥିଲି ଏମ୍ ଭି ବୟାଳିଶି ନମ୍ବର୍ରୁ ହଁ ମୁଁ ଯେଉଁ ଅର୍ଡ଼ର୍ଟା ଦେଇଥିଲି କି ନାଇଁ ହଁ ହଁ ଗୋଟେ ପ୍ଲେଟ୍ ଚିକେନ୍ ବିରିୟାନି ଆଉ ଗୋଟେ ପ୍ଲେଟ୍ ଲଲିପପ୍ ଚିକେନ୍ ଲଲିପପ୍ର ଆମ ଘରେ ଅଧିକ ଲୋକ ପଳେଇ ଆସିଛି ତ ସେ ଜିନିଷଟା ମତେ ଟିକେ ଅଧିକ ମାତ୍ରାରେ ଦରକାର କେତେ ପରିମାଣ ଦରକାର ନାଇଁ ଆମର ଲଲିପପ୍ଟା ଚିକେନ୍ ଲଲିପପ୍ଟା ଆମର ପାଞ୍ଚ ପ୍ଲେଟ୍ ଦରକାର ଆଉ ବିରିୟାନିଟା ଆମକୁ ଦଶ ପ୍ଲେଟ୍ ଦରକାର ହଁ ହଁ ଠିକ୍ ଅଛି ହଁ ଟିକେ ଶୀଘ୍ର ହଁ ଟିକେ ଶୀଘ୍ର ହଁ ଠିକ୍ ଅଛି ଠିକ୍ ଅଛି ଆମକୁ ନଅଟା ଭିତରେ ଦରକାର ଠିକ୍ ଅଛି ଆମର ରେଟ୍ଟା କେତେ ହେଉଛି ହଁ ଚିକେନ୍ ବିରିୟାନିଟା ଶହେ ଷାଠିଏ ଲାଖା ଷୋଳଶ ଆଉ ଆମର ଚିକେନ୍ ଲଲିପପ୍ଟା ଶହେ ଲାଖା ପାଞ୍ଚଶହ ଏକୋଇଶିଶହ ହଉ ଠିକ୍ ଅଛି ପଇସାକୁ ଚିନ୍ତା କରୁନାହାନ୍ତି ମୁଁ ପଇସା ପେ କରିଦଉଛି ହଁ ହଁ ଆହୁରି କିଛି ଦରକାର ନାଇଁ ନାଇଁ ଆଉ କିଛି ଦରକାର ନାଇଁ ଏତିକି ଏକା ଆମକୁ ସମୟ ଭିତରେ ପଠେଇ ଦିଅନ୍ତୁ ଠିକ୍ ଅଛି ଠିକ୍ ଅଛି ହଉ ରହିଲି